ମୁଁ ହେଉଛି କାଦୁପଡ଼ା ଗାଁ ର ହିତେଶ ବେହେରା ମୋ ବାପାଙ୍କର ନାମ ରମେଶ ବେହେରା ମୁଁ ଏମିତି ଖୋଲା ଜାଗାରେ ବସିବାକୁ ବହୁତ ପସନ୍ଦ କରେ